ହଁ ମୁଁ ଆମ ଅଞ୍ଚଳରେ ଆମ ରାଜ୍ୟରେ ମଧ୍ୟ ଅନେକ ଗୁଡ଼ିଏ ଲେଖକ ଲେଖିକା କଳାକାର ସମାଜସେବୀ ବିଶିଷ୍ଟ ବ୍ୟକ୍ତିତ୍ୱ ଅନେକ ଗୁଡ଼ିଏ ଅଛନ୍ତି ତାଙ୍କ ମଧ୍ୟରୁ ମୋତେ ବହୁତ ଭଲ ଲାଗେ ଉତ୍ତମ ମହାନ୍ତିଙ୍କୁ ତାଙ୍କର କଥାବାର୍ତ୍ତା ତାଙ୍କର ଚରିତ୍ର ତାଙ୍କର ଏକ୍ଟିଂ ଗୁଡ଼ାକ ବହୁତ ଭଲ ଲାଗେ ତ ସେ ଓଡ଼ିଶା ପାଇଁ ଆମ ପାଇଁ ବହୁତ ଗର୍ବର କଥା